ଆଜ୍ଞା ମୁଁ ପଚାରୁଥିଲି ବିସ୍କୁଟ୍ ପୂରା ପ୍ୟାକେ ଅଧିକ ବିସ୍କୁଟ୍ ପ୍ୟାକେଟ୍ ଦାମ୍ କେତେ ପୁରା ଏବେ ବିକ୍ରୀ କେମିତି ଚାଲିଛି ବିସ୍କୁଟ୍ ଫିସ୍କୁଟ୍ ବିସ୍କୁଟ୍ ଚକୋଲେଟ୍ ଡବା ଆଉ ବହୁତ ହି ଅଛି ଜିରା ମ୍ୟାଗି ଏମିତି ଚକୋଲେଟ୍ ଫକଲେଟ୍ ମୋ ଦୋକାନ ପାଇଁ ଆଜ୍ଞା ହଉ କୁହନ୍ତୁ ଆଜ୍ଞା ହଉ ହଁ ମୁଁ ଯେ ପଚାରୁଥିଲି କି ଆଉ ମାନେ ହେ କମ୍ ବେଶୀ କିଛି ହୋଇପାରିବ କି ବିସ୍କୁଟ୍ ବିସ୍କୁଟ୍ ସବୁକିଛି ବିସ୍କୁଟ୍ ଫିସ୍କୁଟ୍ ଚକୋଲେଟ୍ ବୁମ୍ବର୍ ଚିଙ୍ଗମ୍ କେମିତି ଭେରାଇଟିର କ'ଣ କ'ଣ କମ୍ପାନୀ ଭଲ କ'ଣ ଅଛି କ'ଣ ନାଇଁ କିଛି ବି ଥାଏ ନା କ'ଣ କ'ଣ ଗୁଲକୋଣ୍ଡି ଫୁଲକୋଣ୍ଡି

ଆଜ୍ଞା ନା ଫିର୍ ଭି ଏମିତି ଆମକୁ ପଚାରିବାଟା ଏଇତ ଆମର ତ କମନ୍ ନା ଏଇଟା ନାଇଁ ମୁଁ ଆସିଛି ଅଛି ଆଉ ଅଛି ତ ଟାଇମ୍ ରହ ମୁଁ ଦେଖିକି ଆମକୁ କ'ଣ କହିବି ଏଇ ନମ୍ବର୍ରୁ ଆପଣଙ୍କୁ କଲ୍ କରିକି ଜଣେଇବି ଆଉ ପଚାରୁଥିଲି କି ଆଉ ବିସ୍କୁଟ୍ ଓରିଓ ବିସ୍କୁଟ୍ ହୋଇଗଲା କ'ଣ କ'ଣ ଭେରାଇଟିର ବିସ୍କୁଟ୍ ସବୁ ଭଲ ୟା ଚକଲେଟ୍ ହୋଇଗଲା ମ୍ୟାଗି ପିସ୍ତା ବାଦାମ ସବୁ କ'ଣ କ'ଣ ଚକଲେଟ୍ ଆଜ୍ଞା ହଉ ଏଇ ସବୁଟା ଏଇ ସବୁଟା ଭଲ ଲାଗେ ତ ମାନେ ଭଲ ସବୁ କ'ଣ ମାନେ ବିକ୍ରୀ ଭଲ ବିକ୍ରୀ ଚାଳିବ ନ ଚାଳିବ ଦୋକାନରେ ହଁ ସବୁ ବିକ୍ରୀ ଆଉ କଣ ବିକ୍ରୀ ବହୁତ ହି ଭଲ ଚାଲେ ଏ ସବୁ ବତେଇଦିଅ ବିସ୍କୁଟ୍ ଫିସ୍କୁଟ୍ କୁରକୁରି କୁରକୁରି ସବୁ ବିସ୍କୁଟ୍ ଫିସ୍କୁଟ୍ ସବୁଡ଼ା ନେଇଯିବେ ଆଉ ବିସ୍କୁଟ୍ କ୍ରିମ୍ ବିସ୍କୁଟ୍ ସବୁଗୁଡ଼ା କ୍ରିମ୍ ବିସ୍କୁଟ୍ ଆଜ୍ଞା ହେଉ ହେଉ ମୋର ଆଜ୍ଞା